ଓଡ଼ିଶା ସରକାରଙ୍କ ଦ୍ୱାରା ବିଭିନ୍ନ ପ୍ରକାର ପଦକ୍ଷେପ ଏବଂ ନୀତି ଖୋର୍ଦ୍ଧା ଜିଲ୍ଲା ଉପରେ ବହୁତ ଗୁରୁତ୍ୱପୁର୍ଣ୍ଣ ପ୍ରଭାବ ପକାଇଅଛି ଏହି ପଦକ୍ଷେପ ଦ୍ୱାରା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଗ୍ରାମର ମହିଳାମାନଙ୍କ ମହିଳାମାନଙ୍କ ପାଇଁ ମିଶନ ଶକ୍ତି ସ୍ବୟଂସହାୟକ ଗୋଷ୍ଠୀ ଗଠିତ ହୋଇଛି ଏହା ଦ୍ବାରା ମହିଳାମାନେ ଵିଭିନ୍ନ ପ୍ରକାର କାର୍ଯ୍ୟ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରୁଛନ୍ତି ସରକାର ମହିଳାମାନଙ୍କ ପାଇଁ ବିଭିନ୍ନ ପ୍ରକାର ଫୋନ ଏବଂ ସ୍କୁଟି ମଧ୍ୟ ପ୍ରଦାନ କରିଛନ୍ତି ଯାହାଫଳରେ ସେ ସୁବିଧା ଭାବରେ ସୁବିଧା ଜନକ ଭାବରେ ବିଭିନ୍ନ ଜାଗାକୁ ଯାଇ ବିଭିନ୍ନ କାର୍ଯ୍ୟ କରିପାରିବେ ଏହା ଦ୍ୱାରା ସେ ନିଜର ପରିବାର ପୋଷଣ କରିପାରିବେ ଏହା ଏହାପରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କଳକାରଖାନା ଏବଂ ସହରାଞ୍ଚଳ ସଂସ୍ଥା ଗଠିତ ହୋଇଛି ଯାହା ଫଳରେ ଗ୍ରାମର ବେକାରୀ ଯୁବକ ମାନେ ଏହି କଳକାରଖାନା ଦ୍ୱାରା କାମ କରି ବିଭିନ୍ନ ପ୍ରକାର ରୋଜଗାରକ୍ଷମ କରିପାରୁଛନ୍ତି